ପଶୁପାଳନ ଏକ ଭଲ ବ୍ୟବସାୟ ଏହା କୃଷି ଓ କୃଷିକୁ କ୍ଷେତ୍ରକୁ ସାହାଯ୍ୟ କରିଥାଏ ଏବଂ ଆମକୁ ଖାଦ୍ୟ ଯୋଗାଇଥାଏ ଯେମିତି ପଶୁପାଳନ କରିବା ଦ୍ୱାରା ସେମାନ ସେମାନଙ୍କୁ ଆମେ ଘରେ ରଖି ତାଙ୍କର ଲାଳନପାଳନ କରିଥାଉ ସେ ସେ ସେଇ ସମୟରେ ସେମାନେ ଆମକୁ ପ୍ରଥମତଃ ଗୋବର ଦେଇଥାନ୍ତି ଆଜିକାଲି ଲୋକମାନେ କ୍ଷେତ୍ରରେ ବିଭିନ୍ନ ପ୍ରକାରର ସାର କୀଟନାଶକ ଇତ୍ୟାଦି ବ୍ୟବହାର କରିଛନ୍ତି କିନ୍ତୁ ତାହା ଚାଷ ପାଇଁ ବହୁତ ପ୍ରକାର କ୍ଷତିକାରକ ସେଥିପାଇଁ ଚାଷରେ ଗୋବର ଖତ ହଉଛି ସବୁଠାରୁ ଭଲ ଏହା ପରିବେଶ ଖରାପ କରିନଥାଏ ଏବଂ ଚାଷର ମଧ୍ୟ କ୍ଷତି କରିଥାଏ ଏବଂ ଭଲ ଭାବରେ ଚାଷ କେମିତି ଅଧିକ ହେଇପାରିବ ସେଇ ଉପାଦାନ ସେ ଗୋବରରେ ଥାଏ ତାହା ଖତ ରୂପେ ବ୍ୟବହାର ହୋଇଥାଏ ଏବଂ ଆମ ଗାଁ ଗହଳିରେ ଗାଁ ଗହଳିରେ ଆଗରୁ ବହୁତ ଗୋରୁ ଗାଈ ପୋଢ଼ ମଇଁଷି ଇତ୍ୟାଦି ରଖିଥିଲେ ସେମାନଙ୍କୁ ରଖେଇବାର ଲୋକମାନେ ତାଙ୍କ ପାଖରୁ ବହୁତ ପରିମାଣରେ ଖତ ଖତ ପାଇପାରୁଥିଲେ ଏବଂ ସେ ଖତକୁ ନିଜ କ୍ଷେତରେ ପକାଇ ଜମିକୁ ଉର୍ବର କରୁଥିଲେ ଏବଂ ଚାଷ ଭଲ ଚାଷ ଅମଳ କରିପାରୁଥିଲେ ସେଥିପାଇଁ ସେମାନେ ବହୁତ ଗୁଡ଼ିଏ ଧାନ ପନି ପନିପରିବା ଇତ୍ୟାଦି ଖାଦ୍ୟ ଶସ୍ୟ ଉତ୍ପାଦନ କରିପାରୁଥିଲେ ଏବଂ ତାପରେ ଖାଦ୍ୟ ଖାଦ୍ୟ ପାଇଁ ବିଭିନ୍ନ ପ୍ରକାରର ଯଉ ଛେଳି ମେଣ୍ଢା ବତକ କୁକୁଡ଼ା ଇତ୍ୟାଦି ପାଳନ କରାଯାଏ ସେମାନଙ୍କୁ ଭଲ ଭାବ ପାଳନ କରି ଲାଳନପାଳନ ତାକୁ ହୃଷ୍ଟପୁଷ୍ଟ କରାଯାଏ ଏବଂ ଶେଷରେ ତାଙ୍କ ଠାରୁ ଆମେ ମାଂସ ମାଂସ ଲୋମ ଏବଂ ଅଣ୍ଡା ଓ ଦୁଗ୍ଧ ଜାତ ସାମଗ୍ରୀ ପାଇଥାଉ ଯଥା ଆମେ ଗାଈ ରଖିବା ଦ୍ୱାରା ତା'ଠାରୁ ଗୋବର ତା ଏବଂ ଗୋବର ପାଇ ତାକୁ ଖେତରେ ବ୍ୟବହାର କରିଥାଉଁ ଗାଈ ଆମକୁ କ୍ଷୀର ଦେଇଥାଏ ଏବଂ ସେଇ କ୍ଷୀର ବହୁତ ପୁଷ୍ଟିକର ବଳଦ ମାନେ ବଳଦମାନଙ୍କୁ ରଖିବା ଦ୍ୱାରା ବଳଦ ପୋଢ଼ ରଖିବା ଦ୍ୱାରା ସେମାନେ ଆମକୁ ଚାଷ କାମରେ ସାହାଯ୍ୟ କରିଥାନ୍ତି ଏବଂ ଛେଳି ମେଣ୍ଢା ଇତ୍ୟାଦିକୁ ଆମେ ମାରି ତାଙ୍କୁ ମାଂସ ଖାଇଥାଉ ଏବଂ ମାଂସ ଖାଇ ତା ଖାଇବା ଦ୍ୱାରା ବିଭିନ୍ନ ପୁଷ୍ଟିସାର ଇତ୍ୟାଦି ପାଇଥାଉ ଏବଂ କୁକୁଡ଼ା କୁକୁଡ଼ା ବତକ ଏମାନେଙ୍କୁ ମାରି ଆମ ତାଙ୍କଠୁ ମାଂସ ପାଇଥାଉ ଏବଂ ସେମାନେ ଆମକୁ ଅଣ୍ଡା ଦେଇଥାନ୍ତି ଏବଂ ଆମ ଅଞ୍ଚଳରେ ପଶୁପାଳନରେ ବହୁତ ଲୋକ ନିୟୋଜିତ ଅଛନ୍ତି